ଯଦି ମୋତେ ସୁଯୋଗ ମିଳେ ମୁଁ ସ୍ୱିଜରଲ୍ୟାଣ୍ଡ ଯିବାକୁ ଚାହିଁବି କାରଣ ସ୍ୱିଜରଲ୍ୟାଣ୍ଡର ପରିବେଶ ବହୁତ ଶାନ୍ତ ଓ ସୁନ୍ଦର ସୁନ୍ଦର ପରିବେଶ ମଧ୍ୟରେ ବରଫ ମଧ୍ୟ ଏଠି ଦେଖାଯାଏ ବରଫର ଥଣ୍ଡା ଓ ଆତ୍ମିୟତା ଲାଭ କରିବା ପାଇଁ ମୁଁ ସ୍ୱିଜରଲ୍ୟାଣ୍ଡ ଯିବାକୁ ପସନ୍ଦ କରିବି